ନାଇ ଭାଇ ଟିକିଏ ଯାଇଛନ୍ତି ଇଏକୁ ଟିକିଏ ଯାଇଛନ୍ତି ସେ ବଡ଼ ଇଏ ପାଖକୁ ମହାଜନ ପାଖକୁ ଟିକିଏ ଯାଇଛନ୍ତି ଟିକିଏ ଲେଟ୍ ହେବ କଣ ନେବେ କହୁନାହାନ୍ତି ଆଉ ସେଉଫେଉ ତ ସବୁ ଭଲ ଅଛି ଟିକିଏ କଣ ଆପଣଙ୍କର ଏତେ ବଡ଼ଲୋକ ଗୋଟେ ଟିକିଏ କଣ ଫଳ ନେବେ ଆପଣଙ୍କର ତ ସବୁବେଳେ ଯାଏ ଅଧିକା ଅଧିକା ଆଉ ବର୍ତ୍ତମାନ ସେଉ ଭଲ ଆସୁଛି କମଳା ବି ଭଲ ଆସୁଛି ଆଉ କଣ ଦେବା କୁହନ୍ତୁ କଣ ଆପଣଙ୍କୁ ଆ ଆପଣଙ୍କୁ କଣ ଲଗେଇବି ନା ମୁଁ ଅଧିକା ମ୍ୟାଡ଼ାମ୍ ଆପଣ ଆମର ସବୁଦିନିକା କଷ୍ଟମର୍ ଆଉ ଆପଣଙ୍କୁ ମୁଁ ଅଧିକା ଲଗେଇବି ମାଲିକ ଭାଇ ମୋ ଉପରେ ତ ସବୁ ଛାଡ଼ି ଦେଇଛନ୍ତି ଆଉ କଣ ଆଉ କଣ ନାଗିବ କୁହନ୍ତୁ ଆପଣ କଣ ଦରକାର କୁହ ଅଙ୍ଗୁର ଟିକିଏ ମ୍ୟାଡ଼ାମ୍ ଉଛୁଣିକା ସିଜିନ୍ ନାହିଁ ତ ଟିକିଏ ଅଙ୍ଗୁର ଟିକିଏ ଆପଣଙ୍କୁ ବର୍ତ୍ତମାନ ଟିକିଏ ରେଟ୍ ଲାଗିବ ଆଉ ଆପଣଙ୍କୁ ଆଉ ସେଉ ନିଅନ୍ତୁ ସେଉଫେଉ ଉଛୁଣିକା ସିଜିନ୍ କମଳାଫମଳା ସିଜିନ୍ ଅଙ୍ଗୁର ଟିକିଏ ଖଟା ବି ଆସୁଛି ବର୍ତ୍ତମାନ ଆପଣଙ୍କର କହିବେ ଭଲ ଫଳ ଦେଲାନି ଆଉ ସେଉ ବର୍ତ୍ତମାନ ଶହେ ଷାଠିଏ ଟଙ୍କା ଲେଖାଁ କିଲୋ ଅଛି ଏଇ ରୟାଲ୍ ଟା ଶହେ ଷାଠିଏ ଆଉ ତା ତଳେ ଯୋଉ ଆସୁଛୁ କାଶ୍ମିରୀ ବାଲା ସେଟା ହେଉଛୁ ଶହେ ତିରିଶ ଟଙ୍କା ଆପଣଙ୍କର ଏଇ ଲୋକାଲ୍ ଲୋକାଲ୍ କମଳା ଯୋଉ ରହିବ ଶହେ ପଇଁତିରିଶ ଲେଖାଁ ଟଙ୍କା କିଲୋ ରହିବ ଆମର ପୁରା ବ୍ରାଣ୍ଡେଡ଼୍ ବାଲା ଆମର ଡାଇରେକ୍ଟ କାଶ୍ମୀରରୁ ଗାଡ଼ି ଆସୁଛି ସବୁ ଆମର ଲୋକାଲ୍ ଗାଡ଼ିଫାଡ଼ି କିଛି ନାଇଁ ଆମର ଡାଇରେକ୍ଟ କାଶ୍ମୀର କେତେ କିଲୋ ଯିବ ସେଉ କେତେ କିଲୋ କୁହନ୍ତୁ ବାନ୍ଧି ଦେଉଛି ମୁଁ ସାଙ୍ଗେସାଙ୍ଗେ କୁହନ୍ତୁ କେତେ କେତେ କିଲୋ ସବୁ ଦରକାର ସେଉ କେତେ କିଲୋ ଆଉ ଇଏ ଆଉ ଏ ଡ୍ରାଗନ୍ ଫ୍ରୁଟ୍ ନେଉନାହାନ୍ତି ଆମର ଡ୍ରାଗନ୍ ଫ୍ରୁଟ୍ ଆସୁଛି ବର୍ତ୍ତମାନ ଶସ୍ତା ହେଇଯାଇଛି ଡ୍ରାଗନ୍ ଫ୍ରୁଟ୍ ସେଇଡ଼ା ଦେଢ଼ଶହ ଶହେ ଚାଳିଶ ଟଙ୍କାରେ ବର୍ତ୍ତମାନ ଏଇଟା ଅଶୀ ଟଙ୍କା ହେଇଯାଇଛି ଡ୍ରାଗନ୍ ଫ୍ରୁଟ୍

ଏଇ ବା ଦେଢ଼ଶହ ଟଙ୍କା ଲେଖାଁ ରହୁଥିଲା ବର୍ତ୍ତମାନ ଅଶୀ ଟଙ୍କା ଲେଖାଁ ହେଇଯାଇଛି ବି ବର୍ତ୍ତମାନ କୋଡ଼ିଏ ଟଙ୍କା ଲେଖାଁ ହେଇଯାଇଛି ଆଉ ଏବେ ଇଏ ସିଜିନ୍ଟା ଇଏ ହେଇଛି ଅଙ୍ଗୁରଫଙ୍ଗୁର ଟିକିଏ ଖଟା ରହୁଛି ଆପଣ ଏ ଡ୍ରାଗନ୍ ଫ୍ରୁଟ୍ ନେଇଯାଆନ୍ତୁ ଡ୍ରାଗନ୍ ଫ୍ରୁଟ୍ କେତେଟା ବାରେଟା ଦିଆହେବ ନା କେତେଟା ମୁଁ ଆପଣଙ୍କୁ ଅଧା ରେଟ୍ କହିଦେଇଛି ଦେଢ଼ଶହ ଟଙ୍କା ମାଲ୍ ଆପଣଙ୍କୁ ଅଶୀଟଙ୍କା କହିନି ଆଉ କେତେ ଠିକ୍ କରିବି ଆପଣଙ୍କୁ ତ ଯେତେ ଶସ୍ତା କହିଲେ ବି ଆପଣ କଷ୍ଟମର୍ କୁ ଯେତେ ଶସ୍ତା କହିଲେ ବି ସିଏ ତ ଆହୁରି ଶସ୍ତା ଖୋଜିବେ ଆଉ କେଉଁଠୁ ଆଣିକି ଆମେ ଦେବ ନା ପଚାଶ ଟଙ୍କା ଗୁଟେ କଣ ମୁଁ ନା ନା କେଉଁଠୁ ଆଇଚ ମ୍ୟାଡ଼ାମ୍ ଆପଣ କୁହନ୍ତୁନା ଏଇନେ ମାନେ ଏ ପଞ୍ଚସ୍ତରୀ ସତୁରୀ ଟଙ୍କା ଆମକୁ କିଣା ହେଉଛି ଆପଣଙ୍କୁ ପଚାଶ ଟଙ୍କା ଗୁଟେ କହିଲେ ଆମେ ଆଣିକି କୋଉଠୁ ଦେଇପାରିବୁ ପଚାଶ ଟଙ୍କାର ଆପଣ ଗୁଟେ ନିଜେ ଭାବନ୍ତୁ ବୋଲି ଭାଇ ମୋତେ ଖାଲି ଭାଇ ମୋତେ କହିଥିଲେ ନବେ ଟଙ୍କା ବିକ୍ରି କରିବା କଥା ମୁଁ ଆପଣଙ୍କୁ ନା ନା ଆପଣ କିଣି ନେଇଯାଉଥିବ ଆପଣ କିଣିନେଇ ଆପଣଙ୍କୁ ଲଗେଇ ଦେଉଥିବେ କିନ୍ତୁ ହେବନି ଆସିବନି ଦେଢ଼ଶହ ଟଙ୍କା କିଲୋ ମୁଁ ଆପଣଙ୍କୁ ଅଶୀ ଟଙ୍କା କହିଲି ଆ ପରେ ଆପଣ ଯଦି କହିବେ ପଚାଶ ଟଙ୍କା କରନ୍ତୁ ସେ ହେବନି ମ୍ୟାଡ଼ାମ୍ ହଁ ଆପଣଙ୍କ ନାଗି ଆପଣ କେତେଟା କେତେଟା ନେବେ କୁହନ୍ତୁ ଆପଣଙ୍କୁ ଆପଣ ଗୁଟେ କାମ କରନ୍ତୁ ଦଶଟା ନିଅନ୍ତୁ ମୋତେ ସାତଶହ ପଚାଶଟଙ୍କା କରିଦିଅନ୍ତୁ ପଞ୍ଚସ୍ତରୀ ଟଙ୍କା ଲେଖାଁ ନଗେଇ ଦେଲି ଆଉ ସେଉ ଆପଣଙ୍କୁ ଶହେ ଷାଠିଏ ଟଙ୍କା ଯେଟା କହୁଥିଲେ ଆପଣ ଦେଢ଼ଶହ ଟଙ୍କା କରିକି ଦେବେ କେତେ କିଲୋ ପାଞ୍ଚ କିଲୋ ମୁଁ ଦେଖନ୍ତୁ ଜିନିଷଟା ଦେଖନ୍ତୁ କେମିତି ଅଛି ତାପରେ କହିବେ ଅଧିକା କହୁଛି ହଁ ଯେ ନେକ୍ସଟ୍ ଟାଇମ୍ ନେକ୍ସଟ୍ ଟାଇମ୍ ଆସିବେ ନେବେ ଯେ ଠିକ୍ଅଛି କିନ୍ତୁ କଣ କରିବା କୁହନ୍ତୁ ଆମକୁ ପୋଷେଇବା ବି ଦରକାର ନା ଆମକୁ ନ ପୋଷେଇନେ ଆମେ କେମିତି ଦେବା ଆମର ପୁଣି ଦୋକାନ ଏଇଠି ଭଡ଼ା ଦଶ ହଜାର ସବୁ ଖର୍ଚ୍ଚଫର୍ଚ୍ଚ ଉଠେଇକି ଆମକୁ ତ ଦେଇତେ ପଡ଼ିବନା ପୁଣି ସିଆଡ଼ୁ ଭାଇ ଆସିବେ ମୋତେ ମୁଁ ଦେଇଦେବି ସେଠି ଭାଇ ଆସିବେ କହିବେ କଣ ତୁ ଦେଇଦେଲୁ ଶସ୍ତାରେ ଆପଣଙ୍କର ସେଉ ଚାରି କିଲୋ ଆପଣଙ୍କର ଛଅଶହ ଟଙ୍କା ତାପରେ ଆପଣଙ୍କର ହେଇଗଲା ଡ୍ରାଗନ୍ ଫ୍ରୁଟ୍ କେତେ ଦଶଟା ନା ବାରଟା କହୁଛନ୍ତି ଦଶଟା ଆପଣଙ୍କର ସାତଶହ ପଚାଶ ହଉ ଆଉ ଆପଣଙ୍କ ଟୋଟାଲ୍ ଏଇଠି ହେଇଗଲା ସାତଶହ କୋଡ଼ିଏ ଟଙ୍କା ଏ ଆଠଶହ ଏ ଦୁଇହଜାର ଟଙ୍କା ହେଇଗଲା ଆପଣ ଦିଅନ୍ତୁ ଆଉ ହେବନି ହେବନି ପନ୍ଦରଶହ ଟଙ୍କା ଆପଣ ସବୁ କାଟିସାରିଲା ପରେ ଦୁଇ ହଜାରରୁ ପନ୍ଦରଶହ ନା ନା ମ୍ୟାଡ଼ାମ୍ ହେବନି ହେବନି ଆପଣ ଦୁଇ ହଜାର ଟଙ୍କା ହିଁ ଦିଅନ୍ତୁ କମ୍ ହେବନି ଆଉ ନା ନା ଉଣେଇଶହ କିସ ନା ନା ଉଣେଇଶହ ଉଣେଇଶହ ଅନେଶ୍ୱତ ବି ହେବନି ଆପଣ ଦୁଇ ହଜାରଟଙ୍କା ଦିଅନ୍ତୁ ନା ନା ନା ନା ହେବନି ହେବନି ହେବନି ହେବନି ମ୍ୟାଡ଼ାମ୍ ଆପଣ ସେଇ ଉଣେଇଶହ ଅନେଶ୍ୱତ ବି କରିପାରିବେନି ଯଦି ନିଜ ନିଜର କଥା କହୁଛନ୍ତି ତାହାନେ ଆପଣ କିଲେ ସେଉ କାଢ଼ିକି ରଖିଦେଇ ଯାଆନ୍ତୁ ମୁଁ ଏଇଟି ଖାଇଦେଉଛି ଆପଣଙ୍କର ଆ ଫେରେ ଆପଣ କହୁଛନ୍ତି ଆପଣ ପୁଣି କହୁଛନ୍ତି ନିଜ ଲୁକ ନା ନା ନିଜ ଲୁକ କହୁଛନ୍ତି ପୁଣି ଏଟି ସେଉ ରେଟ୍ ସେଟା ହେଇପାରିବନି ଆପଣ ଆପଣଙ୍କୁ ସବୁରୁ କାଟିକି ମୁଁ କରିଦେନି ଶହେ ଷାଠିଏକୁ ଦେଢ଼ଶହ କରିଦେଇଛି ଏଠି ଡ୍ରାଗନ୍ ଫ୍ରୁଟ୍ ଅଶୀ ଟଙ୍କା ଲେଖାଁ ପଞ୍ଚସ୍ତରୀ ଟଙ୍କା ନା ଆଉ କାଟନ୍ତୁନି ନା ନା ହେବନି ହେବନି ଉଣେଇଶହ କିସ ଉଣେଇଶହ ପଚାଶ ବି ମୁଁ ରଖିପାରିବିନି ଉଣେଇଶ ଅନେଶ୍ୱତ ବି ହେବନି ଦୁଇ ହଜାର ମାନେ ଦୁଇ ହଜାର ସେ ମାଲିକ ଆ ମାଲିକ ଆସିଲେ ତାହେଲେ ନେବେ ଆଉ କଣ କରିବେ ମୁଁ ତାଙ୍କ ପାଖରେ କାମ କରୁଛି ମୁଁ ଆଉ କେରକ ଦେଇପାରିବି କୁହନ୍ତୁ ହଉ ଠିକ୍ଅଛି ଆପଣ ଆପଣଙ୍କ ଇଚ୍ଛା ହଉ ହଉ ହଉ ହଉ